ଯାଜପୁର ଜିଲ୍ଲାର ମୁଖ୍ୟ ସାମାଜିକ କଲ୍ୟାଣ କିମ୍ବା ପଦକ୍ଷେପ ଗୁଡ଼ିକ ହେଉଛି ଯେମିତି କି ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ସହାୟତା ବଢ଼େଇ ଦିଆଯାଉଛି ଯେମିତି କି ଦାରିଦ୍ର ହ୍ରାସ କରିବା ପାଇଁ ଲୋକମାନଙ୍କୁ ବିଭିନ୍ନ ପ୍ରକାର ଆର୍ଥିକ ବ୍ୟବସ୍ତା ଯୋଗାଇ ଦିଆଯାଉଛି ଯେମିତି କି ସେ ପଇସା ମାଧ୍ୟମରେ ଲୋକମାନେ କିଛି ବେପାର କରି ସେମାନଙ୍କର ପରିବାର ପ୍ରତିପୋଷଣ କରିବେ ଓ ମାସକୁ ମାସ ସେ ତା'ଠାରୁ ରୋଜଗାର ହୁଏ ଲାଭ ଅଂଶରୁ ସେଥିରୁ ଋଣ ମଧ୍ୟ ସୁଝି ପାରିବେ ତା ସହିତ ସ୍ଵାସ୍ଥ୍ୟ ବ୍ୟବସ୍ଥାରେ ମଧ୍ୟ ବିଭିନ୍ନ ପ୍ରକାର ସରକାରୀ ଡାକ୍ତରଖାନା ଗୋଟିଏ ବିଭିନ୍ନ ପ୍ରକାରର ଔଷଧ ମାଗଣାରେ ମଧ୍ୟ ଉପଲବ୍ଧ ହେଉଛି ଯାହାଦ୍ୱାରା ଗରିବ ଲୋକଟିଏ ମଧ୍ୟ ସିଏ ଅତି ସହଜରେ ତା'ର ରୋଗ ଚିକିତ୍ସା କରିପାରୁଛି ତାପରେ ଶିକ୍ଷାରେ ମଧ୍ୟ ଆଜିକା ଦିନରେ ପ୍ରାୟତଃ ଦଶମ ଶ୍ରେଣୀ ଯେ ପର୍ଯ୍ୟନ୍ତ ଯଦି ଗୋଟିଏ ଲୋକ ପିଲା ପାଠ ପଢ଼ିବ ତାର ଟଙ୍କାଟେ ପଇସା ମଧ୍ୟ ଖର୍ଚ୍ଚ କରିବାକୁ ହବନି କହିବାକୁ ଗଲେ ଚଳେ କାରଣ ସରକାରଙ୍କ ତରଫରୁ ବିଭିନ୍ନ ସ୍କୁଲରେ ସାଇକଲ ବହି ଡ୍ରେସ୍ ଜୋତା ସବୁ ଯୋଗେଇ ଦିଆଯାଉଛି ତା ସହିତ ଆହୁରି ଆମର ବିଜୁ ସ୍ଵାସ୍ଥ୍ୟ ବୀମା କଲ୍ୟାଣ ଯୋଜନାରେ ବିଭିନ୍ନ ପ୍ରକାର କାର୍ଡ଼ ମିଳୁଛି ଯାହାକି ଆମେ ଯେକୌଣସି ସରକାରୀ ବେସରକାରୀ ଡାକ୍ତରଖାନାରେ ଆମେ ମଧ୍ୟ ସେବା ପାଇପାରିବା ଯାହାକି ଯଦି ବଡ଼ ବଡ଼ ରୋଗ ହେଲେ ମଧ୍ୟ ଆମେ ବିନା ମୂଲ୍ୟରେ ସେବା ପାଇ ନିରୋଗୀ ହେଇ ଅରୋଗ୍ୟ ଲାଭ କରିପାରିବା